ହଁ ମୁଁ କହୁଥିଲି ଆଉ ରୂପା ପାଉଁଜିରେ କେମତି କେତେ କ'ଣ ପଡ଼ିବ ଦାମ୍

ଆଉ ଡିଜାଇନ୍ କେତେ କ'ଣ ପଡ଼ିବ ହଁ ତଥାପି ଭରି କେତେ ପଡ଼ିବ ହଁ ହଁ ମୁଁ କହୁ ଭଲ ତାର କାମ ଅଛି ତ ବହୁତ ଦିନ ଯେମିତି ଲାଷ୍ଟିଂ କରିବ ଆମର ଭଲ ଡିଜାଇନ୍ ଦରକାର ଥିବ ଯେମିତି ବହୁତ ଦିନ କାମ ଆଉ ସରୁରେ ତାରକସୀ କାମ ହେବ ନା ର ଝୁମୁ ହଁ ଯିବା ଆଉ ଝୁମୁକା ମାନେ ମୁଁ ପ୍ଲେନ ପିନ୍ଧେ ଝୁମୁକା ପାଉଁଜି ପିନ୍ଧେନି ଅଛି ଷ୍ଟୋନ ବି ଅଛି ଆଉ ମୁଦି ହାତର ବଳା ବଳା ଅଛି ରୂପାର ଡିଜାଇନ୍ କେମିତି କ'ଣ ହେବ ପଡ଼ିବ ତଥାପି କେତେ ବର୍ଷ ମାନେ ରହିବ ତାର ରାଇଡ଼ ଆଉ କଳା ପଡ଼ିବନି ତ ଗ୍ୟାରେଣ୍ଟି ଦେଇ ଦେବେ ତ ଆଉ ଚେନ କେମିତି କ'ଣ ଅଛି ଚେନ

ମୋର ଗୋଟିଏ ଭରିରେ ଗୋଟେ ଚେନ ଦରକାର ହେବ ତ ତାର ଦାମ୍ କେତେ ଭିତରେ ପଡ଼ିବ ତାହେଲେ ଏତେ ଦୋକାନ ଅଛି ସେଥିପାଇଁ ତମ ଭଲ ଡିଜାଇନ୍ ହୋଇଥିବ ସେଥିପାଇଁ ମୁଁ